ସେମିତି ଗଦିରୁ ମଧ୍ୟ ଆମେ ଯେତିକି କମ୍ ରେଟରେ ପନିପରିବା ପାଇ ପାରିବା ବାହାର ବଜାର ମାନଙ୍କରୁ ବା ବାହାର ଦୋକାନ ମାନଙ୍କରୁ ଆମେ ପନିପରିବା ସେତିକି ରେଟରେ ପାଇପରିବା ନାହିଁ ସେମିତି ସେକେଣ୍ଡରେ ମୁଁ ପର୍ବପର୍ବାଣୀ ମସ ସମୟରେ ପନିପରିବାର ଆଉ ସଉଦାର ଚାହିଦା ବିଷୟରେ କହିବି ପର୍ବପର୍ବାଣୀ ସମୟରେ ମ ତ ଦୋକାନୀର ଦୋକାନୀମାନେ ଆମର ରେଟକୁ